ସାଧାରଣତଃ ପଶୁ ମତେ ଭାରି ଭଲ ଲାଗେ ମୁଁ ଆମ ଘରେ ଏକ କୁକୁରଟି ରଖିଛି ସେ ତାର ନାମ ଦେଇଛି ଓମ୍ ସେ ଆମ ଦୁଆର ମୁହଁରେ ରହେ ଆମ ଘରୁ କୌଣସି ବିପଦ ସଙ୍କେତରେ ଆମକୁ ଜଣାଇ ଦେଇଥାଏ ଏବଂ କୁକୁରମାନଙ୍କର ଯତ୍ନ ନେଇ କୁକୁରମାନଙ୍କୁ ପଶୁ ଜନ୍ତୁଙ୍କୁ ପାଳିବା ମତେ ଭାରି ଭଲ ଲାଗେ